ଆମ ଓଡ଼ିଆ ଭାଷା ପ୍ରଥମେ ଲୋକମାନେ ଶିଖିନଥିଲେ ଜାଣିନଥିଲେ ଓଡ଼ିଆ କହୁଥିଲେ କିନ୍ତୁ ତାହାର ସଠିକ୍ ଉଚ୍ଚାରଣ ଜାଣିନଥିଲେ ତାର ସଠିକ୍ ବ୍ୟବହାର ମଧ୍ୟ ଜାଣିନଥିଲେ ତାକୁ ବ୍ୟାକରଣ ଯୁକ୍ତ କେମିତି ସଠିକ୍ ଭାବରେ କୁହାଯାଏ ତାହା ମଧ୍ୟ ଶିଖିିନଥିଲି କିନ୍ତୁ ସମୟକ୍ରମେ ଦିନକୁ ଦିନ କବି ସଂଖ୍ୟା ଲେଖକ ସଂଖ୍ୟା ବଢ଼ିଲେ କବିମାନେ ସୃଷ୍ଟି ହେଲେ ଏବଂ ତାଙ୍କ ରଚନା ଲେଖିଲେ ବ୍ୟାକରଣ ଲେଖିଲେ ବର୍ଣ୍ଣବୋଧ ଲେଖିଲେ ଯାହାଫଳରେ ଆମ ଓଡ଼ିଆ ଶବ୍ଦର ସଠିକ୍ ଉଚ୍ଚାରଣ ଆମେମାନେ ଶିଖିପାରିଲେ ଏବଂ ତା'ର ବ୍ୟବହାର ମଧ୍ୟ ସଠିକ୍ ଭାବରେ କରିବା ଜାଣିଲେ ଫକୀରମୋହନ ସେନାପତି ହେଉଛନ୍ତି ଓଡ଼ିଆ ବ୍ୟାକରଣର ପିତା ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ବ୍ୟାକରଣ ପିତା କୁହାଯାଏ ଏବଂ ବର୍ଣ୍ଣବୋଧ ମଧୁସୂଦନ ରାଓ ଲେଖିଥିଲେ ଯାହାଙ୍କ ଫଳରେ ଆମେ ଓଡ଼ିଆ ଶିଖିପାରୁଛେ ଓଡ଼ିଆର ପ୍ରଥମ ମୁଖ୍ୟ ହେଉଛି ବର୍ଣ୍ଣମାଳା ପ୍ରଥମେ ଆମେ ସେହି ବର୍ଣ୍ଣବୋଧ ବହିରୁ ହିଁ ବଣ୍ଣମାଳା ଆମେ ଶିଖିବାକୁ ପାଉଛେ ଏବଂ ଯେମିତି ଗୋଟେ ନାରୀକୁ ନାରୀ ଅଳଙ୍କାର ବିନା ଅଧୁରା ଲାଗେ ଅଳଙ୍କାର ପିନ୍ଧିନଥିଲେ ସୁନ୍ଦର ଲାଗେ ନାହିଁ ଠିକ୍ ସେମିତି ଆମ ଓଡ଼ିଆ ଓଡ଼ିଆ ଭାଷା ମଧ୍ୟ ଅଳଙ୍କାର ବିନା ସୁନ୍ଦର ନୁହେଁ ଓଡ଼ିଆ ଭାଷାର ମଧ୍ୟ ଅଳଙ୍କାର ରହିଛି ଏବଂ ସେହି ଅଳଙ୍କାର ପରିଧାନ କଲା ପରେ ଯାଇ ଓଡ଼ିଆ ସୁନ୍ଦର ଲାଗେ ଓଡ଼ିଆର ପ୍ରତିଶବ୍ଦ ରହିଛି ବିପରୀତ ଶବ୍ଦ ରହିଛି ସମଚାରିତ ଶବ୍ଦ ରହିଚି ଓଡ଼ିଆରେ କେତେକ ଲୋକବାଣୀ ରୂଢ଼ି ମଧ୍ୟ ରହିଛି ଓଡ଼ିଆର ବିଭିନ୍ନ ଧାତୁ କେତେକ ଧାତୁ ରହିଛି ଏମିତି ସମସ୍ତ ଜିନିଷକୁ ନେଇ ଓଡ଼ିଆ ବହୁତ ସୁନ୍ଦର ସୁମଧୁର ହୋଇପାରିଛି ଆମ ଓଡ଼ିଆ ଭାଷା ଲୋକମାନେ ଯେତେବେଳେ ଜାଣିନଥିଲେ ସେତିକି ବେଳେ ଆମ ଓଡ଼ିଆ ଭାଷାକୁ ଉନ୍ନତ କରିବା ପାଇଁ ଏବଂ ଓଡ଼ିଆ ଭାଷାର ନୂତନ ପରିଚୟ ସୃଷ୍ଟି କରିବା ପାଇଁ ଆମର କବି ଲେଖକମାନେ ତାଙ୍କ ଲେଖନୀ ଲେଖନୀ ମାଧ୍ୟମରେ ଆମ ଓଡ଼ିଆ ଭାଷାର ଉନ୍ନତି କରିପାରିଛନ୍ତି ଜୈନ ଏବଂ ବୌଦ୍ଧ ଗ୍ରନ୍ଥ ଦ୍ୱାରା କେତେକ ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି ମାଦଳା ପାାଞ୍ଜି ମଧ୍ୟ ଓଡ଼ିଆରେ ଲେଖାାଯାଇଛି ସାରଳା ଦାସଙ୍କ ମହାଭାରତ ମଧ୍ୟ ଓଡ଼ିଆ ଭାଷାରେି ଲିଖିତ ହୋଇଛି ଏବଂ ପଞ୍ଚଶଖା ଯୁଗ ଯେଉଁ ଆଧୁନିକ ଯୁଗର କେତେକ ପାଞ୍ଚ ଜଣ କବି ପଞ୍ଚଶଖା ନାମରେ ପରିଚିତ ଏବଂ ସେହି ସମୟରେ ସେମାନେ ଯେଉଁ କାବ୍ୟ କବିତା ଗଳ୍ପ ପ୍ରବନ୍ଧ ସବୁ ଲେଖୁଥିଲେ ତାକୁ ପଞ୍ଚ ସଖା ଯୁଗ ବୋଲି କୁହାଯାଏ ସେଇ ପାଞ୍ଚ ଜଣ କବି ହେଉଛନ୍ତି ଅତିବଡ଼ି ଜଗନ୍ନାଥ ଦାସ ଶିଶୁ ଅନନ୍ତ ଦାସ ଯଶବନ୍ତ ଦାସ ବଳରାମ ଦାସ ଏବଂ ଅଚ୍ୟୁତାନନ୍ଦ ଦାସ ଏହି ପାଞ୍ଚ ଜଣ କବି ତାଙ୍କ ସମୟରେ କେତେ କେତେ ଲେଖାଲେଖି ଲେଖି ଯାଇଛନ୍ତି ଯାହାକି ଆମ ଓଡ଼ିଆମାନଙ୍କ ମନ ଭିତରେ ରହିଯାଇଛି ସେମାନେ ଆଜି ପର୍ଯ୍ୟନ୍ତ ଅମର ହୋଇ ଓଡ଼ିଆମାନଙ୍କ ମନ ଭିତରେ ଅଛନ୍ତି ଏ କେବଳ ସେତିକି ନୁହେଁ ଆମର ଆଧୁନିକ ଯୁଗର କବି ମାନେ ଉପେନ୍ଦ୍ର ଭଞ୍ଜ ଆଦି କବିମାନେ ମଧ୍ୟ କେତେ ସୁନ୍ଦର ସୁନ୍ଦର କବିତା କାହାଣୀ ଗଳ୍ପ ସବୁ ଓଡ଼ିଆ ଭାଷାରେ ଲେଖିଛନ୍ତି ଯାହାଫଳରେ ଓଡ଼ିଆ ଭାଷାର ଉନ୍ନତି ହୋଇପାରିଛିି ଓଡ଼ିଆ ଭାଷା ବିକାଶ ବିକଶିତ ହୋଇପାରିଛି ଏବଂ ଆଗାମୀ ଯୁଗରେ ମଧ୍ୟ ଏମିତି ଆମ ଓଡ଼ିଆ ଭାଷାକୁ ଆମେ ସୁରକ୍ଷିତ ରଖିବା ସଂରକ୍ଷିତ କରି ରଖିବା ଏବଂ ଆମେ ଓଡ଼ିଆ କହିବା ଆମର ଭବିଷ୍ୟତ ପିଢ଼ିଙ୍କୁ ମଧ୍ୟ ଓଡ଼ିଆ ଭଲ ଭାବରେ ଶିଖେଇବା ଯାହାଫଳରେ ଆମ ଓଡ଼ିଆ ଭାଷା ଦେଶ ବିଦେଶରେ ପରିଚିତ ହେବ ଏବଂ ଆମ ଓଡ଼ିଆ ଭାଷାକୁ ଏକ ସରକାରୀ ଭାଷା ରୂପେ ସ୍ୱୀକୃତି ମିଳିବ